ଜଣେ ଓଡ଼ିଆ କବି କହିଥିଲେକି ପଢ଼ିଲେ ନାନା ଦେଶ ଭାଷା କାହିଁ ତ ନ ପୂରିଲା ଆଶା ହେଉ ପଛକେ ସେ ନିକୃଷ୍ଟ ମୋ ମାତୃଭାଷା ମୋତେ ଶ୍ରେଷ୍ଠ ତ ନିଶ୍ଚିନ୍ତ ଭାବରେ ସମସ୍ତଙ୍କର ମାତୃଭାଷା ତାଙ୍କ ପାଇଁକି ଅ ବହୁତ ସହଜଥାଏ ସେମାନେ ସେଇଥିରେ ହିଁ ଯେତିକି କଥା କହିପାରନ୍ତି ଅନ୍ୟ ଭାଷାରେ ସେତିକି କଥା କହିପାରନ୍ତିନି ଯାହାଫଳରେ କି ନିଜର ଭାବ ପ୍ରକାଶ କରିବା ପାଇଁକି କଷ୍ଟ ହୋଇଥାଏ ତ ନିଶ୍ଚିତ ଭାବରେ ନିଜ ମାତୃଭାଷା ପାଇଁ କି ତ ସମସ୍ତଙ୍କର ଭଲପାଇବା ଥିବ ଆଉ ମୋର ମାତୃଭାଷା ଓଡ଼ିଆ ତ ମୋତେ ଏଥିପାଇଁକି ମୁଁ ଗର୍ବିତ ଆଉ ମୋତେ ଏଥିରେ କଥା କହିବା ଓ ନିଜର ଭାବପ୍ରକାଶ କରିବା ପାଇଁକି ବହୁତ ସହଜ ହୋଇଥାଏ ଆଉ ଓଡ଼ିଆ ଭାଷାରେ ନିଶ୍ଚିନ୍ତ ଭାବରେ ଓଡ଼ିଆ ଆଉ ହିନ୍ଦୀ ଭିତରେ ନୁ ବହୁତ କିଛି ସାମଞ୍ଜସ୍ୟ ରହିଛି ଆଉ ଏଥିପାଇଁ କି ଆମେ ଓଡ଼ିଆ ଭାଷା ଯଦି ଆମେ ଶିଖିଯାଉଛେ ତ ହିନ୍ଦୀଭାଷା ବି ଆମେ ସହଜରେ ଶିଖିପାରିବା